ହ୍ୟାଲୋ ହଁ ମ୍ୟାମ୍ ଆମର ଆପଣଙ୍କ ଡ୍ରେସ୍ ଦୋକାନ ଅଛି କି ହଁ କ'ଣ ସବୁ ଡ୍ରେସ୍ ଆପଣଙ୍କ ପାଖରେ ଅଛି ହଁ ଛୋଟ ବଡ଼ ସମସ୍ତଙ୍କର ମିଳିବ ସେଠି ମୋର ଜିନ୍ସ୍ ଦରକାର ଥିଲା ଆ ଏଇଟା ତ ଦଶହରା ଚାଲିଛି ଦଶହରାରେ କିଛି ଅଫର୍ ଅଛି ନାଁ ନାଇଁ କ'ଣ ସବୁ ଅଫର୍ ଅଛି ମ୍ୟାମ୍ ହଉ ମ୍ୟାମ୍ ଆଉ କ'ଣ ଆଉ କିଛି ଏକ୍ସଟ୍ରା ଡ଼ିସକାଉଣ୍ଟ୍ ନାହିଁ ହଉ ମ୍ୟାମ୍ ଆଉ ଅଧିକ ଟିକେ ଡ଼ିସକାଉଣ୍ଟ୍ ହୋଇଥିଲେ ଭଲ ହୋଇଥାନ୍ତା ଦଶହରାରେ ସମସ୍ତେ ଡ଼ିସକାଉଣ୍ଟ୍ ଦେଉଛନ୍ତି ଆପଣ ଟିକେ ଅଧିକ ଡ଼ିସକାଉଣ୍ଟ୍ ଦେଲେ ଆପଣଙ୍କର ଅଧିକ ସେଲ୍ ହେବ ଆମର ଜିନ୍ସ ପ୍ୟାଣ୍ଟ୍ ତ ନେବାର ଅଛି ଛୋଟ ପିଲାମାନଙ୍କର ଡ୍ରେସ୍ ସବୁ ନେବାର ଅଛି ଆଉ ଚୁଡ଼ିଦାର ଶାଢ଼ୀ ସମ୍ବଲପୁରୀ ଶାଢ଼ୀ ଅଛି କି ହଉ ଠିକ୍ ଅଛି ମ୍ୟାମ୍ ଆପଣଙ୍କର ସବୁ ରଦୀ ମାଲ୍ ଅଛି ନା ସବୁ ନିୟୁ ମାଲ୍ ନିୟୁ ମାଲ୍ ଆସିଛି ହଉ ମ୍ୟାମ୍ ମୁଁ ଆପଣଙ୍କ ଦୋକାନକୁ ଯାଇକି ଦେଖିକି ଆଣିବି ହଁ ମ୍ୟାମ୍ ମ୍ୟାମ୍ ଆପଣଙ୍କର ଦୋକାନକୁ କେତେ ଟାଇମ୍ରୁ କେତେ ଟାଇମ୍ ଓପନ୍ ରଖୁଛନ୍ତି ହଉ ମ୍ୟାମ୍ ମୁଁ ଦୋକାନକୁ ଯିବି ଆଉ ଦେଖିବି ସବୁ କ'ଣ ସମାନ୍ ରଖିଛନ୍ତି ମୋତେ ଭଲ ଲାଗିଲେ ମୁଁ ଆଣିବି ମ୍ୟାମ୍ ମୁଁ ଗଲେ ସେଠିକି ଦେଖିକି ଯେଉଁଟା ଭଲ ଲାଗିବ ଆଣିବି ଏବେ ତ କହିହେବନି ବହୁତ ସାରା ସାମାନ୍ ଆଣିବାର ଅଛି ମୁଁ ଦୋକାନକୁ ଯାଇକି ଦେଖିବି ମୁଁ କାଲି ପରଦିନ ଆଡ଼କୁ ଯିବି ମ୍ୟାମ୍ ସନ୍ଡ଼େରେ ଦୋକାନ ଖୋଲା ରହୁଛି ନା ନାଇଁ ହଉ ମ୍ୟାମ୍ ମୁଁ ସନ୍ଡ଼େରେ ତାହାଲେ ଯିବି ହଉ ରଖୁଛି ମ୍ୟାମ୍